ଏତେ ବିଳମ୍ବିତ ରାତିରେ ମୋତେ ଆପଣ ଆଣି ଘରେ ପହଞ୍ଚାଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି କାହିଁକି ଏତେ ରାତିରେ ମୋତେ କୌଣସି ଅଟୋ ବସ୍ କୌଣସି ସୁବିଧା ମିଳୁନଥିଲା ଘରକୁ ଯିବା ପାଇଁ ତେଣୁ ଆପଣ ମୋତେ ନିରାପଦ ସ୍ଥାନରେ ଛାଡ଼ି ଦେଇଛନ୍ତି ବୋଲି ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି